ମୁଁ ସାମ୍ପ୍ରଦାୟିକ ଧାରା ସହିତ ସଂଯୁକ୍ତ ରହିବା ପାଇଁ ଯୋଗ ଦେଉଥିବା ବିଭିନ୍ନ ଫଟୋଗ୍ରାଫି ପ୍ରଦର୍ଶନୀ ବା ଗ୍ୟାଲେରୀ ଗୁଡ଼ିକ ହେଲା ଯେମିତିକି ରାଜଧାନୀ ଫଟୋଗ୍ରାଫି ସମ୍ମିଳନୀ ଏହା ଆ ରାଜଧାନୀ ମାନେ ଆମର ରାଜଧାନୀ ଠାରେ ଭୁବନେଶ୍ୱର ଠାରେ ଏହି ପ୍ରଦର୍ଶନୀଟି ହୋଇଥାଏ ଏହା ଆ ରାଜଧାନୀ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଥାଏ ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ଫଟୋକପି ଫଟୋ ଅ ପଡ଼ିଥାଏ ବିଭିନ୍ନ ପ୍ରକାରର ଖେଳନା ଦୋକାନ ବି ପଡ଼ିଥାଏ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସା ପ୍ରସାଦ ସାମଗ୍ରୀ ଦୋକାନ ପଡ଼ିଥାଏ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀର ଦୋକାନ ବି ପଡ଼ିଥାଏ ଆଉ ବିଭିନ୍ନ ପ୍ରକାରର ବସ୍ତ୍ର ଯେମିତିକି ଶାଲ୍ ଚଦର ସ୍ଵେଟର ଜ୍ୟାକେଟ୍ ପ୍ୟାଣ୍ଟ ସାର୍ଟ ଶାଢ଼ୀ ଏହିପରି ଧୋତି କୁର୍ତ୍ତା ଏହିପରି ଅନେକ ଦୋକାନ ପଡ଼ିଥାଏ ଏହି ପ୍ରଦର୍ଶନୀରେ ବିଭିନ୍ନ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଲୋକମାନେ ନିଜର ହସ୍ତତନ୍ତ୍ର ବା ହସ୍ତଶିଳ୍ପ ରୁ ପ୍ରସ୍ତୁତ ସମସ୍ତ ଜିନିଷ ଆଣି ଏହି ପ୍ରଦର୍ଶନୀରେ ପକାଇ ଥାଆନ୍ତି ଏବଂ ଏହାକୁ ଲୋକମାନେ ପ୍ରତିଦିନ ଭ୍ରମଣ କରିବାକୁ ଯାଇଁ କିଛି କିଛି ଜିନିଷ ନିଜଘର ପାଇଁ କିଣାବିକା କରି ଥାଆନ୍ତି